ହଁ ରାଜେଶ ହଁ କ'ଣ କରୁଛୁ ଆଉ ଏଗ୍ଯାମ୍ ଭଲ ହେଇଛି ହଁ ମୋର ବି ଭଲ ହେଇଛି ଆଉ ଆଁ କ'ଣ ଘରେ ବସି ବିଜାର ଲାଗୁନିକି ତୋତେ ନାଇଁ ମୁଁ କହୁଥିଲି କ'ଣ ନା ଆଉ ଚାଲେ ବ୍ରହ୍ମପୁର ଆଡ଼େ ଟିକିଏ ବୁଲାବୁଲି କରିକି ଯାଇଁ ଆସିବା ଏ ଯିବା ବିଜାର ଲାଗୁଛି ଘରେ ବସିକି କ'ଣ କରିବା ବ୍ରହ୍ମପୁର ଆଡ଼େ ଟିକିଏ ଯିବା ବୁଲାବୁଲି କରିବା ସିନେମା ଫିନେମା ଟିକିଏ ଦେଖିଆ ସପିଂ ଫପିଂ ଟିକିଏ କରିବା ଗୋପାଳପୁର ଆଡ଼େ ଟିକିଏ ବୁଲାବୁଲି କରିବା ବୁଲାବୁଲି କରି ଆସିବା ଏ ସିନେମା ତୋତେ ଦେଖିବାକୁ ଭଲ ଲାଗୁନି କି ଆରେ ଆଉ କି ମାନେ ଶାରୁଖାନ୍ର ଯବାନ୍ ଫିଲ୍ମ୍ଟା ପଡ଼ୁଛିନା ଏବେ ଶାରୁଖାନ୍ର ମୁଁ କହୁଥିଲି ଯିବା ଦେଖିକରି ଆସିଆ ଇଭିନିଂ ସୋ ଦେଖିବା ବୁଲିବା ତା'ପରେ ସେଇଠୁ ଇଭିନିଂ ସୋ ସରିଲା ପରେ ନାଇଟ୍ରେ କେଉଁ ହେଲେ ହୋଟେଲ୍ରେ ଦେଖିକି ଖାଇଦେବା ତା'ପରେ ମୋର ଗୋଟେ ରିଲେଟିଭ୍ ଜଣେ ରହୁଛନ୍ତି ଭାଇଟେ ସେଇଠି ତାଙ୍କ ପାଖରେ ତାଙ୍କ ରୁମ୍ରେ ରାତିରେ ଶୋଇବା ହଁ ଫିଲ୍ମ୍ଟା ପା କହୁଛନ୍ତି ସମସ୍ତେ ଭଲ ହେଇଛି ବୋଲି ତ ମୁଁ ଭାବିଲି ଯିବା ବୋଲି ଟିକିଏ ଦେଖିକରି ଆସିବା ବୋଲି ଏଗ୍ଯାମ୍ ଫେଗଜାମ୍ ସରିଲା ଘରେ ବସିକି କ'ଣ କରିବା ବିଜାର ଲାଗୁଛି ଆଉ ସିଆଡ଼େ ଯାଇକି ବୁଲାବୁଲି କରିଦେଇ ପଳେଇ ଆସିବା ଦେଖିକରି କ'ଣ କହୁଛୁ ତ ବାହାରିବ ଏବେ ନା ନାଇଁ ଆଉ ତା'ହେଲେ ଗୋଟେ କାମ କରୁଛି ମୁଁ ଇଭିନିଂ ସୋଟା ଟିକେଟ୍ଟା କାଟିଦେଉଛି ହୁଁ ଆଉ ଆମ ସାଙ୍ଗସାଥି ଆଉ ଯଦି କିଏ ଅଛି ହେଲେ ମୋତେ ଟିକିଏ ଫୋନ୍ କରିକି ଜଣାଅ ସେମାନେ କିଏ କିଏ ଯଦି ଯିବେ ଯଦି

ଆଉ କ'ଣ ବାଇକ୍ରେ ଗଲେ ହବ ବସ୍ରେ ବି ଗଲେ ହବ ତ ଯଦି ମେଘୁଆ ପାଗ ଅଛି ବାଇକ୍ରେ ଗଲେ କ'ଣ ନା କ'ଣ ଆମେ ଓଦା ହେଇଯିବା ତିନ୍ତି ଯିବା ବିଜାର ଆଉ ବସ୍ରେ ଯିବାପାଇଁ ଭାବୁଥିଲି ଆଉ ବସ୍ରେ ଗଲେ ସମାନ ଇଭିନିଂ ସୋ ଟାଇମ୍ରେ ଖାଅପିଅ ହେଇକରି ପହଞ୍ଚିବା ପହଞ୍ଚିବା ପହଞ୍ଚିକରି ପହଞ୍ଚିକରି ସେଇଠି ଯାଇକରି ଆମେ ବୁଲାବୁଲି କରିବା ସନ୍ଧ୍ୟା ବେଳୁ ଗୋପାଳପୁର ଯିବା ବୋଲିକି ସୁବିଧା ଯଦି ବର୍ଷା ଫର୍ଷା ନ ହେଉଥିବ ଗୋପାଳପୁର ଜିବା ନହେଲେ ସିନେମା ଦେଖିବା ସିନେମା ଏଞ୍ଜୟ କରିବା କୁରକୁରେ ମାନେ ପପକର୍ଣ୍ଣ ଫପକର୍ଣ୍ଣ ନେବା ଟିକିଏ ଖିଆଖିଇ କରିବା ଟିକିଏ ବୁଲାବୁଲି କରିକି ଆସିବା ଆଉ ଫିଲ୍ମ୍ଟା ଭଲ ହୋଇଛି ଆଉ ଆ ମାନେ ମୁଁ ଏଇଟା ବାଲ୍କୋନି ସିଟ୍ଟା କାଟିଦେଉଛି ହେଲା ଦୁଇଟା ଆଉ ଯଦି କିଏ ଯଦି ସାଙ୍ଗସାଥି କିଏ ଯିବ ବୋଲି କହିବୁ ମତେ ଆଉ ଟିକଟ୍ଟା ମୁଁ ଅନଲାଇନ୍ କରିବି ଆଉ ବାଲ୍କୋନି ସିଟ୍ଟା କାଟିବି ବାଲ୍କୋନି ସିଟ୍ରୁ ଭଲ ଦେଖାଯିବ ନା ହଁ ସେଇଠିକି ଗଲେ କିଣିବାନା ସେଇଠିକି ଗଲେ ପପକର୍ଣ୍ଣ ଦୁଇଟା ଧରିବା ଆଉ ଫିଲ୍ମ୍ଟା ତ ବଢ଼ିଆ ହେଇଛି ଆଉ ମାନେ ଆକ୍ସନ୍ ଫିଲ୍ମ୍ଟା ଷ୍ଟୋରୀ ମଧ୍ୟ ବହୁତ ଅଛି ଲଭ୍ଷ୍ଟୋରୀ ବଢ଼ିଆ ଲାଗିବ ଦେଖିଆକୁ ଆଉ ମାଇଣ୍ଡ୍ ଫ୍ରେସ୍ ହେଇଯିବ ଟିକିଏ ହଁ ସେଇଟା ଏକା ମଜାରେ ଏଞ୍ଜୟ କରିକି ଟିକିଏ ଆସିବା ଭଲସେ ମୁଁ ଦେଖୁଛି କେଉଁ ସିଟ୍ ଟିକିଏ ମାନେ ଭଲ ସିଟ୍ ମିଳିବ କେଉଁଟା ସେଇଟା ଦେଖୁଛି ଦେଖିକରି ମୁଁ କାଟୁଛି ଟିକେଟ୍ ହେଲା ଚାରିଟା ସୋ ଅଛି ଚାରିଟା ସୋରୁ ଆମେ ଇଭିନିଂ ସୋଟା ଯିବା ମାନେ ସେ ଇଭିନିଂ ସୋଟା ଅଛି ଚାରିଟାରୁ ବୋଧେ ଏ ତିନିଟାରୁ ବୋଧେ ଛଅଟା ଯାଏଁ ଅଛି ହେଲା କି ହଁ ମୁଁ କାଲି ବାହାରୁଛି ହେଲା ରେଡ଼ି ହେ ଆଉ ମୁଁ ରଖୁଛି ହାଁ ହଉ ଠିକ ଅଛି ମୁଁ କଲ୍ କରିବି ତୋତେ